ମୁଇଁ ଗୋଟେ ଫ୍ରିଜ୍ଟେ କିଣିଥିଲି ଆଉ ସେ ଫ୍ରିଜ୍ଟା ବହୁତ୍ ଦିନ୍ ଲାଷ୍ଟିଙ୍ଗ୍ ହିଗଲା ବେଶି ଦିନ୍ ଆନ୍ଲିି ଆଉ ସେ ଫ୍ରିଜ୍ ଭିତ୍ରେ ପନିପରିବା ଭରି ଦେଲି ମାନେ ସେ ଫ୍ରିଜ୍ଟା କି ନି ନଷ୍ଟ ଖରାପ୍ ହେଇଗଲା ଆଉ ସେ ପନିପରିବା ବି ନଷ୍ଟ ହେଇଗଲା